ହେଲୋ ସାର୍ ଗୁଡ଼୍ ଗୁଡ୍ ଇଭିନିଙ୍ଗ ମୁଁ ପୂର୍ଣ୍ଣଚନ୍ଦ୍ର କହୁଥିଲି ଆପଣ କେନ୍ଦ୍ରାପଡ଼ାରୁ କହୁଥିଲେ ମେଡ଼ିକାଲ୍ରୁ ଆପଣଙ୍କ ନାଁଟା କ'ଣ ସାର୍ ଆଚ୍ଛା ସାର୍ ମୋର ପ୍ରୋବ୍ଲେମ୍ ହେଉଛି ଜରଟା ବାର ବାର ଏଠୁ ସେଠୁ ମେଡିସିନ୍ ଖାଇକିନି ମୋତେ ଜରଟା ଭଲ ହେଉ ନାହିଁ ମେଡିସିନ୍ ମୁଁ ଆମର ଗଣେଶ ଷ୍ଟୋର୍ ଏଠି ଗାଁ ପାଖରେ ଅଛି ଆମ ପାଖରୁ ଖାଇଥିଲି ଆଉ ଅଶୋକରେ ଅଛି ତାଙ୍କ ପାଖରୁ ବି ଖାଇଥିଲି ଯୋଉ ହଁ ନା ଦେଇଥିଲେ ସେଟ୍ରିଜିନ୍ ଦେଇଥିଲେ ଆଉ ଇଏ ପାରାସିଟାମଲ୍ ଦେଇଥିଲେ ଛଅଶହ ପଚାଶ ଆଉ ଓ ଆର ଏସ ଦେଇଥିଲେ ପିଇବା ପାଇଁ ଆଜ୍ଞା ଛଅଶହ ପଚାଶ ଏମ ଜି ମୋ ବୟସ ଏବେ ଛବିଶବର୍ଷ ମୁଁ ଦେଢ଼ ପାନେ ଖାଇଥିଲି ତାପରେ ମୁଁ ବି ଅଧିକ ଖାଇବା ପାଇଁ ମୋତେ ଭୟ ଲାଗେ କାଳେ ମୁଣ୍ଡ ଫୁଣ୍ଡ ବୁଲେଇବ ଇଏ କରିବ ମାନେ ସେଥିପାଇଁ ଫାର୍ମାସିଷ୍ଟ୍ ପାଖରୁ ଆଣିକି ମେଡିସିନ୍ ଖାଇବା ଆଉ ଗୋଟେ ଡକ୍ଟର୍ କତିରୁ ଖାଇବା ବହୁତ ଫରକ ଅଛି ସେଥିପାଇଁ ଆପଣଙ୍କ ନମ୍ବର୍ଟା ମିଳିଲା ତ ମୁଁ ଆପଣଙ୍କୁ ଟିକିଏ କଲ୍ କରି ବୁଝିନେଲି ଲଗାତର ଜର ମୋତେ ଆଜିକୁ ପାଞ୍ଚରୁ ଛଅଦିନ ହୋଇଗଲାଣି

ହଁ ଟିକିଏ ପେଟ ଫେଟ ଗରମ ରହୁଛି ବୋଲି ମୁଁ ଗାଧା ଗାଧି କରୁଛି ଆଉ ହଁ ହାଲୁକା କରିକି ମୁଣ୍ଡ ପାଣି ଦେଉନି ପେଟରେ ଦେଉଛି ଟିକିଏ ଉଷୁମ ପାଣି ହଁ ଯାଇଥିଲି ପଡ଼ୋଶୀ ଘରକୁ ଟିକିଏ ଯାଇଥିଲି ତ ସେଠି ନଈ ଥିଲା ସେଠି ଟିକିଏ ଗାଧୁଆ ପାଧୁଆ କରିଦେଇଥିଲି

ଆଜ୍ଞା ମୁଁ କେତେ କ'ଣ ଆପଣଙ୍କ କତିରେ ଫିସ୍ ଲାଗିବ ନା ଆପଣ ଯେଉଁ ବ୍ଲଡ଼୍ ଟେଷ୍ଟ୍ କ୍ୟାମ୍ପ୍ ହୋଇଥାଏ ସବୁ ଗଭରନମେଣ୍ଟ୍ର ଆଚ୍ଛା ଆଚ୍ଛା ଠିକ ଅଛି ହଉ ମୁଁ ଆପଣଙ୍କୁ କାଲି ଦଶଟା ସାଢ଼େ ଦଶଟାରେ ଅଟୋ ଗୋଟେ କରିକି ମୁଁ ଯାଉଛି ଆଉ ହଁ ହଁ ତା ରିପୋର୍ଟ ସବୁ ମୁଁ ତଥ୍ୟ ସଂଗ୍ରହ କରି ନେଇକି ଯିବି ଆଜ୍ଞା ମେଡ଼ିସିନ୍ର ଖୋଳବି ନେଇକି ଯିବି ସବୁ